ଆମେ ପହିଲା ପାଣି ବସେଇଥାାଇ ସାରୁ ପାଣି ବସେଇ ଦେଇ ସାରିଲା ପରେ ସେଥିରେ ଚାହା ଚିନି ଲଗେଇ ଦେଉ ଚିନି ଦେଇ ସାରିଲା ପରେ ଚାହା ଲଗେଇ ଦେଉ ଚାହା ଦେଇ ସାରିଲା ପରେ ସେଥିରେ ଲବଙ୍ଗ ଇଲାଚି ତେଜପତର ଆଉ ସେଥିରେ ଅଦା ଅଦା ଦେଇ ସାରିଲା ପରେ ସେହି ଅଦା ଦେଇ ସାରିଲା ପରେ ସେହି ଚାହା ସବୁ ପୁରା ଫୁଟିଯାଏ ପୁରା ଫୁଟି ସେ ଯେତେ ଜିନିଷ ଦେଇ ଦେଇ ସାରିଲି ଯେ ତେଜପତର ଲବଙ୍ଗ ଇଲାଚି ଅଦା ଦେଇ ସାରିଲି ପରେ ସେ ତାକୁ ପୁରା ସିଝିଯାଉ ସିଝିଗଲେ ସେ ଚାହା ପିଇ ସାରିଲା ପରେ ବହୁତ ପସନ୍ଦ ବହୁତ ଭଲ ଲାଗେ ସେହି ଚାହା ଭଲ ଲାଗେ